ମୋ ପାଖରେ ଆଗର ଗୋଟେ ନୋକିଆ ମୋବାଇଲ ଥିଲା ହଁ ସେ ମୋବାଇଲରେ ତ କ୍ୟାମେରା ନଥିଲା ଏଁ ଫଟୋ ମଧ୍ୟ ଆମେ କରିନ ପାରିନଥିଲୁ ଆଉ କାଲକୁଲେଟର ଏବେ ମୋବାଇଲରେ କାଲକୁୁଲେଟର ଅଛି ଭିଡ଼ିଓ କଲ୍ କରି ହେଉଛି ଏଁ ସବୁ ଦେଖି ହେଉଛି ଖବର ଶୁଣି ପାରୁଛୁଁ ଆଗର ମୋବାଇଲରେ ତ ସେ ଆମେ ଲାଇନ୍ ଲଗେଇକିନା ଟଙ୍କାଟେ ଦେଇକିନା ଆମେ ଫୋନ କରୁଥିଲୁ ହଁ ଏବେ ଆମକୁ ଏ ମୋବାଇଲ୍ ସ୍ମାର୍ଟଫୋନ୍ ବାହାରିବାରୁ ଆମକୁ ଟିକେ ସୁବିଧା ହେଲା ଏଁ ମୁଁ ଗୋଟେ ଏବେ ସ୍ମାର୍ଟଫୋନ୍ ବି ରଖିଲି ଜିଓ ସିମ୍ ଗୋଟେ ଉଠାଇଲି ହଁ ହେଥିରେ ମୁଁ ଦୁଇଶହ ଅନେଶତ ଟଙ୍କା ରିଚାର୍ଜ କରୁଛି ଏଁ ଭଲ ଲାଗୁଛି ଦେଖିବା ପାଇଁ ସବୁଥିରେ ଆମେ ମେସେଜ୍ ପଠେଇ ପାରୁଛୁ ଦେଖିପାରୁଛୁ ହଁ ଆଉ ଦୂର ଜାଗାରେ କ'ଣ ହେଉଛି ସେଇଠୁ ଆମକୁ ମୋବାଇଲରେ ଆମେ ବି ସେଇଟା ଭିଡ଼ିଓ କଲିଂ କରି ଦେଖିପାରୁଛୁ ହଁ ସବୁ ଜାଗାରେ ଆମକୁ ସୁବିଧା ହେଲା ଟିକେ ଏବେ ବର୍ତ୍ତମାନ ହଁ ଏବେ ମୁଁ ବର୍ତ୍ତମାନ ସେ ସ୍ମାର୍ଟଫୋନ୍ ମୁଁ ୟୁଜ୍ କରୁଛିି